ମୋତେ ଗଛ ଲଗାଇବା ପାଇଁ ଗଛର ଯତ୍ନନେବା ପାଇଁ ସାଧାରଣତ ବହୁତ ହି ଭଲ ଲାଗେ ମୋର ପାଠ ପଢ଼ିବା ସହିତ ଯଦି ଅନ୍ୟ କିଛି ଭଲ ମାନେ ମୋତେ ପସନ୍ଦ ଲାଗୁଥିବା କାମ ହେଉଛି ସେଇଟା ହେଉଛି ଗଛ ଲଗାଇବା ଆମର ଘର ପାଖରେ ଘର ପଛ ପଟେ ଗୋଟେ ଛୋଟ ବଗିଚାଟିଏ ଅଛି ତାର ପୁରା ଯତ୍ନ ମୁଁ ନେଉଛି ଆମର ସେ ବଗିଚାରେ ମୁଁ ବିଭିନ୍ନ ପ୍ରକାରର ଫୁଲ ପରିକି ଗୋଲାପ ଫୁଲ ମନ୍ଦାର ଫୁଲ ଟଗର ଫୁଲ ଗେଣ୍ଡୁ ଫୁଲ ବିଭିନ୍ନ ପ୍ରକାର ଫୁଲ ଗଛ ଲଗାଇଛି ଫଳରେ ଆମ୍ବ ଗଛ ପଣସ ଗଛ ପିଜୁଳି ଗଛ କମଳା ଗଛ ଲେମ୍ବୁ ଗଛ ବିଭିନ୍ନ ପ୍ରକାରର ଫଳ ମଧ୍ୟ ଲଗାଇଛି ପନିପରିବାରେ ବାଇଗଣ ବିଲାତି କାକୁଡ଼ି ବୋଇତାଳୁ ଋତୁ ଅନୁସାରେ ସବୁପ୍ରକାରର ପନିପରିବା ମଧ୍ୟ ମୁଁ ଲଗାଏ ସାଧାରଣତଃ ଆମର ଦୋରସା ମାଟି ମାଟିକୁ ଅଧିକ ଉର୍ବର କରିବା ପାଇଁ ମୁଁ କମ୍ପୋଷ୍ଟ ଖତର ବ୍ୟବହାର କରେ ଗଛ ଲଗାଇଲା ପରେ ତା ମୂଳରେ ଅଳ୍ପ ପରିମାଣ କାରଣ ସାର ପନିପରିବା ଚାଷରେ ସାର ବେଶୀ ଦେଲେ ଗଛ ଉନ୍ନତି ହେବ କିନ୍ତୁ ସାର ଜିନଷ ଆଉ ଖାଲି ଜିନଷ ଭିତରେ ଫରକ ଅଛି ତ ସେଥିପାଇଁ ସାରରେ ମୁଁ ୟୁରିଆ ସାର ଆଉ ଡିଏପି ସାର ଏମିତି ବିଭିନ୍ନ ପ୍ରକାର ସାର ବ୍ୟବହାର କରେ ହେଲେ ଅଳ୍ପ ପରିମାଣରେ କରେ ଗଛ ମୂଳରେ ପାଣିଦିଏ ଗଛ ଚାରିପଟଯାକ ଘାସ ସଫା କରେ ପ୍ରତ୍ୟେକ ଦିନ ମାଟିକୁ ଉର୍ବର କରିବା ପାଇଁ ମୁଁ କମ୍ପୋଷ୍ଟ ଖତର ବ୍ୟବହାର କରେ ଏହିପରି ମୁଁ ନିଜ ବଗିଚାର ଯତ୍ନ ନିଏ ଫୁଲଟିଏ ଫଳିଲେ ଠାକୁରଙ୍କ ପୂଜାରେ ବି ଲାଗେ ବଗିଚାଟି ସୁନ୍ଦର ମଧ୍ୟ ଦେଖାଯାଏ ଆମକୁ ମନର ଶାନ୍ତି ପାଇଁ ସେଇ ବଗିଚାରେ ବସିବାକୁ ମଧ୍ୟ ଭଲ ଲାଗେ ପ୍ରଜାପତିର ଗୁଣୁ ଗୁଣୁ ଶବ୍ଦରେ ନା ପ୍ରଜାପତିର ଉଡ଼ୁଥୁବା ଶବ୍ଦରେ ତାଙ୍କୁ ଦେଖିଲେ ଆମ ମନ ମଧ୍ୟ ଖୁସି ହେଇଯାଏ ମନ ଦୁଃଖ ଥିଲେ ବି ମଧ୍ୟ ବଗିଚାରେ ବସିଲେ ମନ ଖୁସି ହୋଇଯାଏ ସେହିପରି ଫଳଟିଏ ଫଳିଲେ ଆମେ ନିଜେ ଖାଇବା ସହିତ ଆମ ଘର ଲୋକଙ୍କର ଅତ୍ୟଧିକ ହେଲେ ବିକ୍ରି କଲେ ଆମେ ଅର୍ଥ ମଧ୍ୟ କିଛି ପାଇପାରିବା ପନିପରିବା ମଧ୍ୟ ଆମେ ନିଜ ବାଡ଼ିରୁ କିଛି ନେଇ ଖାଦ୍ୟ ଖାଇଲେ ସେଥିରେ ଆମକୁ ବହୁତ ଭିଟାମିନ୍ ମିଳେ ଆମ ଦେହ ମଧ୍ୟ ରୋଗ ମୁକ୍ତ ରହେ ବାହାରୁ ମିଳୁଥିବା ଜିନିଷରେ ସାର ଅତ୍ୟଧିକ ବ୍ୟବହାର ହେଉଛି ଔଷଧ ପ୍ରୟୋଗ କରାଯାଉଛି ରାସ୍ତାର ଧୂଳି ମଳି ପଡ଼ୁଛି ସେ ସବୁ ଖାଇଲେ ଆମ ଦେହ ଖରାପ ହୋଇପାରେ ଆମେ ନିଜ ବାଡ଼ି ବଗିଚାରେ ତିଆରି କରିଥିବା ମାନେ ଫଳ ଫଳିଥିବା ଜିନଷ ସେସବୁ ଖାଇଲେ ଆମ ଦେହ ଉନ୍ନତି ରୁହେ ଆମ ଦେହରେ ଭିଟାମିନ୍ ଅଧିକ ରୁହେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ବଢ଼ାଏ ସେଥିପାଇଁ ମୁଁ ମୋ ନିଜ ବାଡ଼ି ବଗିଚାଟି ବହୁତ ସୁନ୍ଦର ଭାବରେ ତାଙ୍କର ଯତ୍ନ ନେଇଛି ସେସବୁ ଗଛଗୁଡ଼ିକ ବହୁତ ଭଲ ମଧ୍ୟ ବଢ଼ିଛି ଆଉ ମତେ ଗଛ ଲଗାଇବା ପାଇଁ ବହୁତ ହି ଭଲ ଲାଗେ